ଶିକ୍ଷା ଏମିତି ଏକ ମାର୍ଗ ଯାହା ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିଥାଏ ଶିକ୍ଷା ଦ୍ୱାରା ଆମେ ପ୍ରତ୍ୟେକଟି ଜାଗାରେ ନିଜର ସ୍ଥାନ ବନେଇଥାଉ ଶିକ୍ଷାଦ୍ୱାରା ଆମେ ଅନ୍ୟ ଦେଶମାନଙ୍କୁ ଭ୍ରମଣ କରିବାକୁ ଯାଉ ଗ୍ରାମାଞ୍ଚଳରେ ଭଲ ବିଦ୍ୟାଳୟର ସୁବିଧା ନଥିବାରୁ ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳକୁ ପଢ଼ିବାକୁ ଯାଆନ୍ତି ଏବଂ ଯାହାର ଅର୍ଥର ଅଭାବ ଥାଏ ସେମାନେ ବେକାର ହୋଇକି ଗାଁରେ ରହନ୍ତି ସରକାର ଯଦି ଗ୍ରାମାଞ୍ଚଳରେ ଭଲ ବିଦ୍ୟାଳୟ କର ସ୍ଥାପନ କରନ୍ତି ଏବଂ ସେଠାରେ ଉନ୍ନତ ଭିତ୍ତିଭୂମି ଯୋଗ୍ୟ ଶିକ୍ଷକ ଇଲର୍ଣ୍ଣିଙ୍ଗ ଶିକ୍ଷା ଯୋଗାଇଦିଅନ୍ତେ ବିଦ୍ୟା ଯୋଗାଇଦିଅନ୍ତେ ସେଠାରେ ସେହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ପିଲାମାନେ ସେଠାରେ ପାଠପଢ଼ନ୍ତେ ଏବଂ ଆଉ ସହରାଞ୍ଚଳକୁ ଯିବାକୁ ପଡ଼ନ୍ତା ନାହିଁ